ମୁଁ ଗାଁରୁ ସହରକୁ ବହୁତଥର ଯିବା ଆସିବା କଲେ ମୋ ଦେହ ଖରାପ ହେଲେ କାରଣ ଆମ ଗାଁରେ ଡାକ୍ଟରଖାନା ନାହିଁ ଯାହାଫଳରେ ମୋତେ ମାସକୁ କି ବେଳେବେଳେ ସପ୍ତାହକୁ ସପ୍ତାହକୁ ଦୁଇଥର ଯିବା ଆସିବା କରେ ସହରର ଡାକ୍ତରମାନେ ମଧ୍ୟ ଜାଣୁଛନ୍ତି ସେ ସେ ସେମାନେ ଆମ୍ଭ ଗାଁରୁ ଯାଇଛୁ ଯାଇଛୁ ବୋଲି ଆମଠାରୁ ବହୁତ ପଇସା ନେଇକି ଯାଉଛନ୍ତି ହେଲେ ସହରରେ ଯଦି ବେଶୀ ଦିନ ଘର ନେଇକି ରହିବୁ ସେଠାରେ ଘର ପଇସା ଦେବା ପାଇଁକି ଆମ ପାଖରେ ପଇସା ନଥା ନ ଥାଉଛି ଏଥିପାଇଁ ସହରକୁ ଗାଁ ଏବଂ ଗାଁକୁ ସହରକୁ ଯିବା ଆସିବା କରୁଛୁ